ହେଲୋ

ମୁଁ ଇଲେଟ୍ରିକ୍ ମ୍ୟାନ୍ କହୁଛି ଆଜ୍ଞା ଗୋଟେ ରୁମ୍କୁ ଯଦି ଆପଣ ୱାୟରିଙ୍ଗ୍ ଭଲ କିନା କରିବେ ତ ଆପଣଙ୍କୁ ତ ପନ୍ଦର ଶହରୁ ଦୁଇ ହଜାର ଲାଗିଯିବ ଏଇଟା ବି ଆପଣଙ୍କର ତାର ଆମେ ଦେବୁ ସେଇଟା ବି ଆପଣଙ୍କର ଯେମିତି କି ଯେମିତି ଆପଣ ଯେମିତି ଚାହିଁବେ ସେମିତି ତ ସେ ଡିଜାଇନିଙ୍ଗ୍ କରିବାକୁ ଚାହିଁବେ ତ ସେଇଟା ଏକ୍ଟ୍ରା ପଇସା ଲାଗିବ ଯଦି ଡିଜାଇନିଙ୍ଗ୍ କରିବାକୁ ଚାହିଁବେନି ସେଇଟା ପନ୍ଦର ଶହରୁ ଦୁଇ ହଜାର ଆଜ୍ଞା କେମିତି ମାନି ନିଅନ୍ତୁ ଆଜ୍ଞା

ନା ସାଙ୍ଗରେ ଆପଣ ହଁ ସାଙ୍ଗରେ ଆଉ ମୁଁ ନେଇକି ଆସିବୁ ଷ୍ଟାଫ୍କୁ ତାଙ୍କ ସାଙ୍ଗେ ଏକେଲା ତ କାମ ହେବନି ତ ସେ ତାଙ୍କ ଷ୍ଟାଫ୍କୁ ନେଇକି ଆସିବାକୁ ପଡ଼ିବ ସେଥିରେ ଷ୍ଟାଫ୍ ସାଙ୍ଗରେ ଗୋଟେ ରୁମ୍କୁ ଯଦି ଦୁଇ ହଜାର ନିଅଚୁ ତ ମାନିନିଅନ୍ତୁ ଆପଣଙ୍କର ଦଶ ହଜାର ଲାଗିଯିବ ସେଇଟା ଏବେ ଆମେ ଆପଣଙ୍କୁ ପୁରା ଫିନିସିଙ୍ଗ୍ ହଁ ହଁ ଏ ସବୁ ଜିନିଷ ଏ ତାର ୱେୟରିଙ୍ଗ୍ ସବୁ ଆମର ଥିବ ନା ସେଥିପାଇଁ ଟିକେ ଯାହା ହେଲେ ବି ଦେଖିକିନା ସେଇଟା ଟିକେ କମ୍ ବେଶୀ କରାହୋଇଯିବ ଆଉ ପାଞ୍ଚଟା ରୁମ୍ ଯଦି କରିବେ ହେଲେ ଗୋଟେ ରୁମ୍କୁ ଆପଣଙ୍କର ଦେଢ଼ ଦିନ ତ ଧରି ନିଅନ୍ତୁ ତ ସେଇ ଅନୁସାରେ ଆପଣଙ୍କର ଦୁଇଟା ରୁମ୍କୁ ହେଇଗଲା ତିନି ଦିନ ଚାରି ସାଢ଼େ ଚାରି ଛଅ ଦିନ ହୋଇଯିବ ଛଅ ସାତ ଦିନ ଲାଗିଯିବ ପୁରା ଫିନିସିଙ୍ଗ୍ କାମ କରିବା ପାଇଁ ଆଉ ହୁଁ ଆଉ ଆପଣ ଯେମିତି ସାମାନ୍ ଯେମିତି ମାନି ନିଅନ୍ତୁ ଆପଣ ସାମାନ୍ ଯେମିତି ଆଣିକି ଦେବେ ସେଇ ଅନୁସାରେ ଆମେ କାମ କରିବୁ ୟା ତ ଆମେ ସାମାନ୍ ଆଣିକି ଦେଲେ ଆପଣଙ୍କୁ ନିଶ୍ଚିତ ଚାର୍ଜ୍ ଲାଗିଯିବ ଆଉ ଆପଣ ଯଦି ଆଣିକି ଆଜ୍ଞା ନିଜେ ହୁଁ ହୁଁ ହୁଁ ହୁଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ ୱେୟରିଙ୍ଗ୍ ସବୁ ବି ଯୋଉ କାନ୍ଥରେ ପୁରା ଭଲ କରିକି ଫିନିସିଙ୍ଗ୍ କରିକିନା ଆପଣଙ୍କର ଫ୍ୟାନ୍ରେ ଆପଣଙ୍କ ଲାଇଟ୍ରେ ଆପଣଙ୍କର ସେଇ ସବୁ ଜାଗାରେ ସୁଇଚ୍ ବୋର୍ଡ୍ ସବୁ ଦିଆହେବ ସେଇ ସବୁ କରିକି କରିବାକୁ ପଡ଼ିବ ଆଜ୍ଞା ହଁ ମିଳୁଛି ଗୋଟେ ଦିନରେ ତ ଆଜ୍ଞା ଗୋଟେ ଦିନ ତ ଆସିକିନା ଦେଖିବାକୁ ପଡ଼ିବ ତାପରେ ଆପଣଙ୍କର କାମ ଷ୍ଟାର୍ଟ୍ କରିବାକୁ ହେବ ଏବେ ଆମେ ଆମ ଆମ ପାଖରେ ଟାଇମ୍ ଅଛି କି ନାହିଁ ଦେଖିବାକୁ ପଡ଼ିବ ତାପରେ ଆମେ ଆପଣଙ୍କୁ ଟାଇମ୍ ଦେବୁ ସେଇ ଅୁନସାରେ କରିବୁ ଓଃହଃ ଆଜ୍ଞା ଆମେ ଟାଇମ୍ ଦେଖିକି ଆପଣଙ୍କୁ ଫୋନ୍ କରିକି ହିଁ ଆସିପାରିବୁ ସେମତି ଏବେ ଏମିତି କହିହେବନି କି ମୁଁ ପଟିକୁଲାର୍ ଏଇ ଦିନରେ ବି ଯିବି କାହିଁକି ନା ଆଜ୍ଞା ଆଜ୍ଞା ଆପଣ କୁହନ୍ତୁ କୋଉ ଟାଇମ୍ରେ ଆପଣ ଘରେ ରହନ୍ତି ସେ ଅନୁସାରେ ଆମେ ଯିବୁ ହଁ ହୁଁ ଦୁଇଟାରୁ ଚାରିଟା ଆମେ

ହୁଁ ହୁଁ ହୁଁ ଆଜ୍ଞା ହୁଁ ହୁଁ ଦେଖିକିନା ହଁ ଠିକ୍ ଅଛି ଠିକ୍ ଅଛି ତ ଆମେ ଆଜି ନ ହେଲେ କାଲି ଭିତରେ ଆପଣଙ୍କୁ କଣ୍ଟାକ୍ଟ କରିକି ଆସିଯିବୁ

କୋଡ଼ିଏ ନମ୍ୱର୍ରେ ନାଇଁ ସାଙ୍ଗରେ ଆସିବୁ ଜଣଙ୍କୁ ସାଙ୍ଗରେ ନେଇକି ହି ଆସିବୁ ଆଜ୍ଞା ଆଜ୍ଞା ଠିକ୍ ଅଛି ଆମେ କାଲି ଫୋନ୍ କରିକି ଆସିକି ଆପଣ ଦେଖି ଦେବୁ ତାପରେ କହିଦେବି ହୁଁ ହଉ ହୁଁ